ମୁଁ ଭାରତର ବହୁତ ସ୍ଥାନରେ ବୁଲିବାକୁ ଯାଇଛିି ଯେମିତିକି ମାଲକାନଗିରି ଜୟପୁର ଜଗଦଲପୁର କାଲିମେଳା ଅଟେରୁ ମୋଟୁ ବାଲିମେଳା ଚିତ୍ରକୁଣ୍ଡା ଏଇଭଳି ବିଭିନ୍ନ ଜାଗାରେ ବୁଲିଛିି ମୁଁ ଯେହେତୁ କି ଘରଲୋକ ସହିତ ମଧ୍ୟ ବହୁତ ଏ ସ୍ଥାନରେ ମୁଁ ବୁଲିଛି ସାଙ୍ଗମାନେ ସହିତ ବି ବହୁତ ଜାଗାରେ ଯାଇଛି